ହଳ ଲଙ୍ଗଳ ଚାଷ ପାଇଁକି ସେତେବେଳେ ହିଁ ଗୋଟିଏ ମାତ୍ର ସେହି ସୁବିଧା ଥିଲା ଏବଂ ଥିଲା ଯେ ଏହା କଷ୍ଟକର ବେପାର ଥିଲା ଏହା ଦୀର୍ଘ ଦିନ ପରେ ବୈଜ୍ଞାନିକ ପଦ୍ଧତିରେ କଳ ଲଙ୍ଗଳକୁ ଲୋକ ଆଦରି ନେଲେ କାହିଁକି ନେଲେ ନା ଏହାଦ୍ଵାରା ସହଜରେ ଏବଂ କମ୍ ସମୟ ଭିତରେ ବହୁ ଜମିକୁ ଆମଦାନୀ ଅଧିକ ହୋଇପାରିଲା ଚାଷ ବାସ ମଧ୍ୟ ଆହୁରି ଭଲ ହୋଇପାରିଲା ଯାନ୍ତ୍ରିକ ମେସିନ୍ ର ଯୋଗୁଁ ଅମଳ ଲୋକ ଅଧିକ ପାଇଲେ ଆଉ ଅଧିକା ସମୟ ବି ଏତେ ଲାଗିଲା ନାହିଁ କମ୍ ସମୟ ଭିତରେ ଅମଳ ପାଇଲେ ଏବଂ ତାର ଅମଳ ସମୟ ଅମଳ ବି ଯାହା ହେଉଥିଲା ତା ଅପେକ୍ଷା ଏଥିରେ ଅଧିକ ଅମଳ ପାଇଲେ ତେଣୁ ଚାଷୀ କୁଳ ଯଥେଷ୍ଟ ଉପକୃତ ହେଲେ ଏହି ଯେଉଁ ହଳ ଲଙ୍ଗଳ ପୁରାତନ ଠାରୁ ଆରମ୍ଭ କରିକି ଏଇ ଯେଉଁ ନୂତନ କୌଶଳ ବାହାରିଲା ଏହାଦ୍ଵାରା ଚାଷୀମାନେ ବହୁ ଉପକୃତ ହେଲେ ଏବଂ ହେବା ଦ୍ଵାରା ଓଡ଼ିଶାର ଉତ୍ତରତର ଉନ୍ନତି ହେବା ସମ୍ଭବ ହୋଇପାରିଲା